ଦୁଇ ଫେବ୍ରୁଆରୀ ଦୁଇ ହଜାର ଉଣେଇଶ ପାଞ୍ଚ ଅଗଷ୍ଟ ଦୁଇ ହଜାର ସତର ଛଅ ସେପ୍ଟେମ୍ବର ଦୁଇ ହଜାର ଏକୋଇଶ ଆଠ ମେ' ଦୁଇ ହଜାର ବାଇଶ ଚାରି ଜୁନ୍ ଦୁଇ ହଜାର ଅଠର